ଆମ ଗ୍ରାମରେ ପୁଷ୍କରଣୀ ସହିତ ସନ୍ନିକଟରେ ଏକ ନଦୀ ପ୍ରବାହିତ ହେତୁ ଆମେ ପୁଷ୍କରଣୀ ଏବଂ ନଦୀ ଉଭୟରୁ ମାଛ ଧରିଥାଉ ସାଧାରଣତଃ ଅଁ ନଦୀରୁ ଆମେ ଖେପା ମାଧ୍ୟମରେ ବା ପହଁରା ଜାଲ ମାଧ୍ୟମରେ ଏଁ ଧରିଥିଲା ବେଳେ ପୁଷ୍କରିଣୀରେ ଆମେ ଖେପା ଜାଲରେ ମାଛ ବା ବନିଶୀ ର ବ ଇଏରେ ଆମେ ମାଛ ଧରିଥାଉ ଗ୍ରାମରେ ସାଧାରଣତଃ ଚୁନାମାଛର ଚାହିଦା ବେଶୀଥାଏ ଛୋଟ ଚିଙ୍ଗୁଡ଼ି ଛୋଟ କାଞ୍ଜିଆ ମାଛ କେରାଣ୍ଡି ମାଛ ଏ ମାଛର ଚାହିଦା ଗ୍ରାମ ସ୍ତରରେ ଅଧିକ ଥାଏ ଯେଉଁଟାକି ସ୍ୱାସ୍ଥ୍ୟପାଇଁ ମଧ୍ୟ ଅତି ଆବଶ୍ୟକ ଥାଏ ଚକ୍ଷୁପାଇଁ ଚର୍ମପାଇଁ ଚୁନାମାଛ ଭିଟାମିନ୍ ଏ ସି ଯେହେତୁ ଅଛି ତେଣୁ ଗ୍ରାମରେ ଏ ମାଛର ଚାହିଦା ଥାଏ ଏବଂ ବଡ଼ ମାଛ ଚିତୋଳ ମାଛ ଫରି ମାଛ ବାଳିଆ ମାଛ ଏଗୁଡ଼ା ଆମେ ନଈରୁ ଗ୍ରୀଷ୍ମଦିନରେ ଏଁ ନଈର ଗଣ୍ଡରୁ ଆମେ ଖେପା ଏବଂ ପହଁରା ଜାଲ ମାଧ୍ୟମରେ ଆମେ ଧରିଥାଉ ସାଧାରଣତଃ ବଡ଼ ମାଛରେ ରୋହି ଭାକୁର ଏଇଗୁଡ଼ାକର ମୂଲ୍ୟ ଦୁଇଶହ ଟଙ୍କା ଥିଲାବେଳେ ଦୁଇଶହ ଟଙ୍କା ଦେଢ଼ଶହରୁ ଦୁଇଶହ ଟଙ୍କା ଥିଲାବେଳେ ଚୁନାମାଛର ମୂଲ୍ୟ ଅଁ ମଧ୍ୟ ବର୍ତ୍ତମାନ ଚୁନାମାଛର ଚାହିଦା ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତା'ର ମୂଲ୍ୟ ମଧ୍ୟ ଜ କାଞ୍ଜିଆ ର ମୂଲ୍ୟ ମଧ୍ୟ ବଡ଼ ମାଛ ଦୁଇଶହରୁ ଦେଢ଼ଶହ ଟଙ୍କା ଭିତରେ ଉପଲବ୍ଧ ହେଉଛି ବଟ୍ କିନ୍ତୁ ଆମର ଇଲିଶି ଏବଂ ଚିଲିକାରେ ମିଳୁଥିବା ଲୁଣି ସମୁଦ୍ରରେ ରହୁଥିବା ଚିଲି ଇଲିଶି ମାଛ ଅଁ ର ମୂଲ୍ୟ ଏଁ ତାର ସ୍ୱାଦକୁ ଦୃଷ୍ଟିରେ ରଖି ବହୁ କିଲୋ ପିଛା ପାଁଶହରୁ ହଜାରେ ଟଙ୍କା ମଧ୍ୟରେ ରହୁଅଛି